ଲୋକମାନେ ଯେତେବେଳେ ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରନ୍ତି ସେତେବେଳେ କିଛି ନୁହେଁ ବହୁତ ସାଧାରଣ ଭୁଲ ତାଙ୍କର ହୋଇଥାଏ କାରଣ ନୂଆ ନୂଆ ଯାହାବି ଆମେ ଶିଖନ୍ତି ସେଥିରେ ଆମର ଭୁଲ ତ ହୁଏ ତ ଚିତ୍ରରେ କେମିତି ବା ନ ହବ ତ ସେଥିପାଇଁ ଆମର ଉପାୟ ମଧ୍ୟ ଅଛି କାରଣ ଯେହେତୁ ପେନସିଲ୍ ସାହାଯ୍ୟରେ ଆମେ ସବୁ ଚିତ୍ର କରିଥାନ୍ତି ତ ରବର୍ ଦ୍ଵାରା ମଧ୍ୟ ଯେତେବେଳେ କିଛି ଭୁଲ ହୁଏ ତାକୁ ଆମେ ଲିଭାଇ ଦିଅନ୍ତି ବା ଉଡ଼ାଇ ଦିଅନ୍ତି ଏବଂ ଜଣେ ଭଲ କଳାକାର ହେବା ପାଇଁ ସବୁବେଳେ ବହୁତ ଅଭ୍ୟାସ କରିବାକୁ ପଡ଼ିଥାଏ ଏପରି ଅଭ୍ୟାସ କରିବାକୁ ପଡ଼ିବ ଯେପରି ଗୋଟେ କଳାକାରର ଆଉ ରବର୍ ଦରକାର ପଡ଼ିବ ନାହିଁ ଥରେ ସେ କଲା ମାନେ ସେଟା ଗୋଟେ ଚିତ୍ର ହେଇଯିବ ନାକି ଗୋଟେ ଭୁଲ ହବ ଏହିପରି ଭାବେ ଜଣେ ଭଲ କଳାକାର ହେବ ଏବଂ ଏହା କେବଳ ଅଭ୍ୟାସ ଦ୍ଵାରା ହିଁ ହେଇପାରିବ ତ ଅଭ୍ୟାସ କରିବା ନିହାତି ଆବଶ୍ୟକ